ଓଡ଼ିଶାର ଭାଷା ଓଡ଼ିଆ ଓଡ଼ିଆ ଭାଷାକୁ ପ୍ରସାର କରିବା ଦିଗରେ ଗଣମାଧ୍ୟମର ଭୁମିକା ରହିଛି ଗଣମାଧ୍ୟମ ଦ୍ୱାରା ଓଡ଼ିଆ ଭାଷାକୁ ସମସ୍ତେ ଜାଣିପାରିଛନ୍ତି ଯେମିତି କି ଟେଲିଭିଜନ ଓଡ଼ିଆ ଭାଷାରୁ ନେଇ ଓଡ଼ିଆ ସିନେମା ଓଡ଼ିଆ ଧାରାବାହିକ ଏବଂ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହୁଏ ରେଡ଼ିଓ ମାଧ୍ୟମରେ ବିଭିନ୍ନ ପ୍ରକାରର ଓଡ଼ିଆରେ ମନୋରଞ୍ଜନ କାର୍ଯ୍ୟକ୍ରମ ସମ୍ପାଦ କୃଷି ଭିତ୍ତିକ କାର୍ଯ୍ୟକ୍ରମ ବୈଜ୍ଞାନିକ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାର ହୋଇଥିବା ଯୋଗୁଁ ବାହାରର ଲୋକମାନେ ଏଗୁଡ଼ିକ ଶୁଣନ୍ତି ସେହିପରି ପ୍ରିଣ୍ଟ ମାଧ୍ୟମରେ ଓଡ଼ିଆର ଲେଖକମାନେ ବିଭିନ୍ନ ପ୍ରକାର ଉପନ୍ୟାସ କବିତା ଗ୍ରନ୍ଥ ଲେଖିଛନ୍ତି ସେଗୁଡ଼ିକ ପ୍ରିଣ୍ଟ କରାଯାଇ ଦେଶ ବିଦେଶକୁ ପଠାଯାଏ ଯାହା ଫଳରେ ଅନ୍ୟ ଭାଷାର ଲୋକ ଏଗୁଡ଼ିକ ପଢ଼ିବାର ସୁଯୋଗ ପାଆନ୍ତି